ଭାରତର ପ୍ରତିଟି ଲୋକ ସଖାଳେ ଉଠିଲେ ଓ ସଞ୍ଜ ହେଲେ ଚାହା ପିଇବାଟା ନିହାତି ଦରକାର ବୋଲି ମଧ୍ୟ ମାନିଥାନ୍ତି ଭାରତର ଲୋକମାନେ ଚାହା ପିଇବାକୁ ଅତ୍ୟନ୍ତ ଭଲପାଆନ୍ତି ସେଥିପାଇଁ ମୁଁ ମଧ୍ୟ ଚାହା ପିଇବାକୁ ମଧ୍ୟ ବହୁତ ପସନ୍ଦ କରିଥାଏ ଓ ସାଧାରଣ ମୋତେ ଚାହା ବନାଇବାକୁ ମଧ୍ୟ ଭାରି ପସନ୍ଦ ଲାଗିଥାଏ ମୁଁ ସାଧାରଣତଃ ଚାହା ଯେତେବେଳେ ବନାଇଥାଏ ମୋତେ ନାଲି ଚାହା ପିଇବାକୁ ମୋତେ ଭାରି ଭଲ ଲାଗେ ସେଥିପାଇଁ ମୁଁ ନାଲି ଚାହା ଯେତେବେଳେ ବନାଏ ଫାଷ୍ଟ ପାଣିକୁ ଗରମ କରିଥାଏ ସେଥିରେ ଲୁଣ କିଛି ପକାଏ ଆଉ ତା ସହିତ ଚିନି ପକାଏ ତାହା ଗରମ ହେଇଗଲା ପରେ ମୁଁ ସେଥିରେ ଚାହାପତି ପକାଏ ଆଉ ତାହା ପକାଇସାରିଲାପରେ ତାହା ଗରମ ହୋଇ ପାଣି ଫୁଟିଲା ପରେ ତାପରେ ତାକୁ ଚାହା ଛାକିଣିରେ ଛାଙ୍କିକି ତାକୁ କପ୍ ଦେଇସାରିଲାପରେ ସେଥିରେ କିଛି ଲେମ୍ବୁ ଚୁପୁଡ଼ି ଥାଏ ଓ ଥିବା କିଛି ଗୋଲମରିଚ ଗୁଣ୍ଡ ସେଥିରେ ପକାଇ ମୁଁ ଚାହା ସେବନ କରିଥାଏ